ହ୍ୟାଲୋ ମୁଁ ତ ଆପଣ ଜୋମାଟୋରୁ କହୁଛନ୍ତି ମୋର ଗୋଟେ ଖାଇବା ଅର୍ଡ଼ର୍ କରିବାର ଥିଲା ପାଗ ଟିକିଏ ଖରାପ ଅଛି ମୋତେ ଗୋଟେ ଖାଇବା ଅର୍ଡ଼ର୍ କରିବାର ଥିଲା ଆପଣ ଅର୍ଡ଼ର୍ ନେବେ ଯଦି କୁହନ୍ତୁ ଆଚ୍ଛା ଆଡ୍ରେସ୍ ଲେଖନ୍ତୁ ଆଡ୍ରେସ୍ ହେଉଛି ଭାଗଦେଇପୁର ମା' ଭାଗେଶ୍ୱରୀ ଟେମ୍ପଲ୍ ପାଖରେ ଖାଦ୍ୟଟା ମୋର ଅର୍ଡ଼ର୍ ଦେବାର ଥିଲା ଆପଣ ଦେଇପାରିବେ ହଉ ଆଉ କେତେ କେଉଁଥିରେ ନେବେ ପଇସା କେଉଁ ଅନ୍ଲାଇନ୍ ପେମେଣ୍ଟ୍ରୁ ନେବେ ନା ଡେଲିଭରି ଦେଲାବେଳେ କ୍ୟାସ୍ରେ ନେବେ ହଉ ଆଉ ଅନ୍ଲାଇନ୍ ପେମେଣ୍ଟ୍ ଦେଲାବେଳେ ମୁଁ ଆପଣଙ୍କୁ ଅନ୍ଲାଇନ୍ରେ ପେମେଣ୍ଟ୍ କରିଦେବି ଆପଣ ମୋ ଲାଗି ମୋର ଅର୍ଡ଼ର୍ ରଖନ୍ତୁ ଚିକେନ୍ ବିରିୟାନୀ ଆଣିବେ ଆଉ ଆଉ ଚାଓମିନ୍ ଆଣିବେ ଏହି ଦୁଇଟା ଆଣିବେ ତ ହଉ ରଖୁଛି